ତ କାମ କରିଲେ ତ ବହୁତ ଖୁସି ଲାଗେ କିନ୍ତୁ ବର୍ତ୍ତମାନ ଖେଳିବେ ଖେଳ ବୁଲା କରିବା

ଯଦି ଖେଳିବା ବ୍ୟାୟାମ କଲେ ବହୁତ ପସନ୍ଦ ଆସେ କାମ ବି କରିବ କାଳ ଟାଇମ୍ରେ କାମ କରିବ ରହିବ ସାଙ୍ଗସାଥି ସାଙ୍ଗ ଖେଳିବ ମଜାମସ୍ତି କରିବାଟା ବହୁତ ମଜା ଲାଗେ ଆପଣ ସାଙ୍ଗସାଥିରେ ବୁଲିବ ବ୍ୟାୟାମ କରିବ ତ କମେଡ଼ି ଦେଖିଲେ ଏମିତି ବହୁତ ଖୁସି ଲାଗେ କୃଷି ତ ବହୁତ ପ୍ରକାର ଅଛି କାମ ଧନ୍ଦା ସବୁ କରିବି ଆଉ ବୁଲା ବୁଲି କରିବାକୁ ବହୁତ ସାଙ୍ଗ ସାଙ୍ଗ ସାଙ୍ଗସାଥିରେ ଖେଳ ବୁଲା କରିବାକୁ ବହୁତ ଭଲ ଲାଗେ ଆଉ ସାଙ୍ଗସାଥିରେ ବୁଲିବାକୁ ଗଲେ ବହୁତ ଖୁସି ବି ଲାଗେ କମେଡ଼ି ପିକଚର୍ ମୁଭି ଦେଖିଲେ ସେଠି ସାଙ୍ଗ ସାଙ୍ଗ ଯାଇକି ସେଠି ବି ବହୁତ ଖୁସି ଲାଗେ